ଶିବାନୀ ରେଷ୍ଟ୍ରୁରାଣ୍ଟ୍ ମୁଁ ଯେଉଁ ସାମାନ୍ ମଗେଇ ଥିଲି ବିନା ଅଦା ପିଆଜ୍ ଲେସୁଣ ଦିଆଟା ଆଜି ସଂକ୍ରାନ୍ତି ତ ବୋଲେ ସେଥିରଲାଗି ମୁଁଇ ଭଲ୍ଟା ମଗେଇଥିଲି ବିନା ଅଦା ପିଆଜ୍ ଲେସୁଣ୍ ଦିଆଟା ଯାହାର୍ ହାତେ ପଠେଇଥିଲ ତ ସେ ଡ଼ାଲି ତ ଫାଠି ଯାଇଥିଲା ଯାହାର୍ ହାତେ ପଠେଇଥିଲ ସେ ଆଣି କି ଦେଲା ମୋତେ ଯେ ଦେଖିଲି ଯେ ସେଇଟା ଫାଟି ଯାଇଥିଲା ଫାଟି ଯାଇଥିଲା ଯେ କହିଲି ମୁଇଁ ତାହାକେ ଯେ ଏଇଟା କେନ୍ତା ଫାଟି ଯାଇଛି ଜରି କହିଲି ବୋଲେ ସେ ଡ଼ାଲ୍ ପଡ଼ି ଯାଉଥିଲା ବୋଲେ କହିଲି ଯେ ସେ କହିଲା ତମେ ଖାଇଲେ ଖାଅ ନା ହେଲେ ନାଇଁ ମୋର କ'ଣ ଅଛି ବୋଲି କରି ସେ କହିଲେ ମୋତେ ବୋଲେ ସେ ମୋତେ ହେନ୍ତା ବ୍ୟବହାର୍ କଲେ ସେମାନେ ଅପବ୍ୟବହାର୍ କଲେ ମତେ ଆରୁ ମୋର୍ କଥା ନାଇଁ ଶୁଣିଲେ ଆଉ ତେହେରୁ କହିଲେ କି ମୋର ଇଚ୍ଛା ମୁଇଁ ଯେନ୍ଟା କରି କିରି ଆଣିଛି ବିଲ ତମେ ଖାଇଲେ ଖାଅ ନା ହେଲେ ନାଇଁ ମୁଁ ଚାଲ୍ଲି ବୋଲି କରି ମୋତେ ସେମାନେ ହେନ୍ତା କହିଲେ ବୋଲେ ଭଲ୍ ପିଲା ରଖ ହେନ୍ତା ପିଲା ରଖିଲେ ଗ୍ରାହକ୍ ଯିବେ କି କି ସାମାନ୍ ମଗାବି କେ ୟାହାଁରୁ ବେଲେ ଦେଖ ଭଲ୍ ପିଲା ରଖ